ମୁଇଁ ଦଶ୍ ବାର ହଜାର୍ ଟଙ୍କା ଦେଲି ଆରୁ ଗାଈ ଗୁଟେ ଘିନ୍ଲିଁ ସେ ଗାଈ ଆମ୍କେ ବହୁତ୍ ସାହାଯ୍ୟ କରୁଛେ ଆରୁ ସେ ଗାଈ ଆନ୍ଲା ଦିନୁ ଆମର୍ ପରିସ୍ଥିତି ଖୁବ୍ ଭଲ୍ ହେଉଛେ ସେ ଗାଈ ଆମ୍କେ ଆମେ ଗାଈ ର ସେବା କର୍ସୁଁ ଇ'ଟା କୁଡ଼ା ପୁଆଲ୍ ତା'ର୍ପରେ ଥିର୍ ପାଏନ୍ ମାନେ ଦେସୁଁ ସକାଳେ ଗୁରସ୍ ଦେଶୀ ସେ ଗୁରସ୍ କେ ଆମେ ବିକି ଯାଏସୁଁ ଆରୁ ବେଲ୍ ସେ ସନ୍ଧ୍ୟାରେ ସେ ଗୁରସ୍କେ ପନିର୍ ବାନାସୁଁ ଆର୍ ସକାଲେ ଗୁରସ୍ ମାନେ ଚା ବି ବାନାସୁଁ ଗୁରସ୍କେ ନି ଦେଲେ ସେ ଦୁକାନ୍ ମନେ ଦୁକାନେ ବିକ୍ରି ହେଇକିରି ଆମେ ପଏସା ଟଙ୍କା ଆନ୍ସୁଁ ଆର୍ ଆମ୍କେ ଖୋବ୍ ସୁବିଧା ଗାଈ ଖୋବ୍ ସୁବିଧା ଗାଈ ଦେଲା ଯେ ହେଥିର୍କା'ଯେ ଲାଗି ଆମ୍କେ ଗାଈ ରଖ୍ବାର୍ କେ ଖୋବ୍ ଭଲ୍ ଲାଗୁଛେ ଏବେ ବି ଅଛେ ଆମର୍ ଘରେ ଗାଈ ସେ ଗାଈ ଆମ୍କେ ଗୋବର୍ ଦେସୁଁ ସେ ଖାଦ୍ ଗୋବର୍ କେ ଖାଦ୍ ବନ୍ସି ସେ ଖାଦ୍କେ ଆମେ ଖେତ୍ ଖଲା କେ ନେଇକିନା ଯାଏସୁଁ